ହ୍ୟାଲୋ ହଁ ଗ୍ରୀନଚିଲିରୁ କହୁଛନ୍ତି ଆଚ୍ଛା ମୁଁ କେନ୍ଦୁପଡ଼ାରୁ ଅକ୍ଷୟ ବିଶ୍ୱାଳ କହୁଛି ମୋର ଗରମ ପାଣି ଦରକାର ଥିଲା ଦୁଇ ଲିଟର ଗରମ ପାଣି ଆପଣ ଲିଟର ପିଛା କେତେ ଟଙ୍କା ନେଉଛନ୍ତି ଆଚ୍ଛା ଲିଟର ପିଛା ଚାଳିଶ ଟଙ୍କା ଟିକେ କମ କରନ୍ତୁ ତିରିଶ ଟଙ୍କା ହେଲେ ଭଲ ହୁଅନ୍ତା ହେବନି ତିରିଶ ଟଙ୍କା ଆଛା ପଇଁତିରିଶ ଟଙ୍କା ତାହେଲେ ନିଅନ୍ତୁ ଆଛା ହେଉ ପଇଁତିରିଶ ଟଙ୍କା ଦୁଇ ଲିଟର ପାଣି ଦରକାର ଏବଂ ଏହାର ଟିକେ ପ୍ୟାକିଂଟା ଟିକେ ଭଲ କି କରିବେ ଯେମିତି କି ଅଧିକ ସମୟ ଗରମ ରହିବ ମୋର ଆଜି ସନ୍ଧ୍ୟାବେଳେ ଦରକାର ଆପଣ ସନ୍ଧ୍ୟା ସାତଟା ସୁଦ୍ଧା ଆସି ଆଣିକି ପହଞ୍ଚାଇ ଦେଲେ ଭଲ ହୁଅନ୍ତା ଆଚ୍ଛା ହେଉ ଠିକ ଅଛି ଧନ୍ୟବାଦ